ସ୍କୁଲରେ ଭର୍ତ୍ତି ହେବା ପାଇଁକି ଯେଉଁ ପିଲାମାନଙ୍କ ପାଇଁ ସ୍କୁଲ ଫିଟା ସ୍କୁଲର ଦରମାଟା ଚଳନୀୟ ହୁଏ କାହିଁକି ନା ଗୋଟିଏ ପିଲା ସାଧାରଣତଃ ସବୁ ତାର ଆସିବା ସ୍କୁଲକୁ ଯେଉଁ ଗାଡ଼ିରେ ଆସିବା ତା'ର ପାଠ ନାମ ଲେଖାଇବା ବହି କିଣିବା ସ୍କୁଲ ଡ୍ରେସ ସବୁ ମିଶିକି ଟୋଟାଲ ଉପରେ ଆମେ ଦେବୁ ପନ୍ଦର ହଜାର ଟଙ୍କା ଉପରେ ନେଉଛୁ ଯେଉଁଟାକି ସେ ସୁବିଧାରେ ସବୁ ଜିନିଷକୁ ଦେଇପାରିକି ଗୋଟିଏ ସୁନ୍ଦର ଭାବରେ ପାଠ ପଢ଼ିପାରୁଛି